ବିବାହରେ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଦିଆଯାଇ ଥାଏ ଯେମିତି କି ଶାଢ଼ୀ ଗହଣା ଆଁ ଆଁ ଷ୍ଟେସନାରୀ କିଛି ହେଲା ଯେମିତି କି ମେକପ୍ ଜିନିଷ କିଛି ହେଲା ଆଉ ଘରକରଣା ଜିନିଷ ମଧ୍ୟ ଆଉ ଇଲେକ୍ଟ୍ରିକର କିଛି ଜିନିଷ ବି ସବୁ ଲୋକମାନେ କିଛି ଏମିତି ଉପହାର ଦେଇଥାନ୍ତି ଯେଉଁଟାକି ମାନେ ଏଁ ବିବାହ ପରେ ଝିଅଟି ତାର ଅଁ ଇଏରେ ବ୍ୟବହାର କରିପାରିବ ସେମିତି ଯୌତୁକ ବିନା ଯୌତୁକରେ ତ ଆଁ ଏବେ ମାନେ ବିବାହ ହିଁ କରିବା ଅସମ୍ଭବ ଯୌତୁକ ଗୋଟେ ମାନେ ବ୍ୟାଧି ହୋଇକି ରହିଛି ସେମିତି ଯୌତୁକରେ ମଧ୍ୟ ଆଁ ଝିଅମାନଙ୍କୁ ଘରର ଆସବାବପତ୍ର ହେଲା ସବୁ ମାନେ ଝିଅଟି ଯେମିତି ଚଳିବ ନିଜ ଘରେ ଚଳିବ ଯେମିତି ସେମିତି ଲାୟ ତାକୁ ଯେଉଁସବୁ ସେଇସବୁ ଜିନିଷ ହିଁ ଦିଆଯାଏ ଗହଣା ସୁନା ସବୁ ଆଉ ଶାଢ଼ୀ ସବୁ ଜିନିଷ ଦିଆଯାଇଥାଏ ଝିଅଟିକୁ ଯେମିତି ସିଏ ତାର କୌଣସିଥିରେ ବି ଅସୁବିଧା ହେବନାହିଁ ଯେମିତି ସିଏ ତାର ନିଜ ଘର ଭଳି ଚଳିବ ସେଇସବୁ ଜିନିଷ ହିଁ ତାକୁ ଦିଆଯାଇ ଥାଏ ଆଉ ଆଁ ତାକୁ ଯୌତୁକରେ ଆଁ ଘରର ଘରକରଣା ଜିନିଷ ହେଲା ଫ୍ରିଜ୍ ଟି ଭି ଆ ଆ ଡ୍ରେସିଙ୍ଗ୍ ଟେବୁଲ ଟି ଆ ସବୁଜିନିଷ ହିଁ ଦିଆଯାଇ ଥାଏ ସେ ନିଜେ ହିଁ ବ୍ୟବହାର କରିବା ପାଇଁ ସବୁଜିନିଷ ଦିଆଯାଇ ଥାଏ